ଗେମ୍ ଖେଳିଲେ ଗ୍ରାମାଞ୍ଚଳର ଲୋକମାନେ କିପରି ଉପକୃତ ହୁଅନ୍ତି ସାମାଜିକ ସମ୍ପର୍କ ଗେମ୍ ଖେଳିଲେ ମୁଁ ବି ତ ଦିନେ ଖେଳୁଥିଲି ଗେମ୍ ଖେଳିଲେ ଲୋକଙ୍କ ଠାରେ ସମ୍ପର୍କ ବଢ଼ିବ ସେ ସମ୍ପର୍କ କିନ୍ତୁ ଜୀବନସାରା ରୁହେ ଯାହାଫଳରେ ସେ ସମ୍ପର୍କ କଟିବ ନାହିଁ କେବେ ତା ବାଦ୍ ଲୋକ ଯେଉଁମାନେ ଖେଳାଖେଳି କରନ୍ତି ତାଙ୍କର ରୋଗ ବ୍ୟାଧି ଏତେ ହୁଏ ନାହିଁ ଶାରୀରିକ ପରିଶ୍ରମ ହୁଏ ତେଣୁ ରୋଗ ହୁଏ ନାହିଁ ଗୋଟେ କଥା ହେଉଛି ଏଠି ସେଠି ଖେଳାଖେଳି କଲେ ଗେମ୍ ଖେଳିଲେ ଲୋକଙ୍କର ସମ୍ପର୍କ ବଢ଼େ ଏବଂ ସେ ସମ୍ପର୍କ ସବୁଦିନ ପାଇଁ ରହିଯାଏ ଗୋଟେ ଏମିତି ସାଙ୍ଗ ଖେଳ ଭିତରେ ଆସେ ଯେ ସେ ସାଙ୍ଗ କେବେ କଟେ ନାହିଁ ବାପା ମାଆ କଟିଯିବେ କିନ୍ତୁ ସାଙ୍ଗଟା କଟେନି ସବୁଦିନ ପାଇଁ ରହିଥାଏ ଯେତେ ଦୁରିଆ ଖେଳିତେ ଯିବ ସେତେ ସାଙ୍ଗ ସାଥି ବଢ଼େ ତେଣୁ ଖେଳ ଗୋଟେ ଏମିତି ଜିନିଷ ସେ କାହାକୁ ଛାଡ଼େ ନାହିଁ ଯିଏ ଖେଳିବ ତା'ର ମଜା ଥରେ ପାଇଛି ସେ ଖେଳରୁ କେବେ ହଟିବ ନାହିଁ ତା ପିଲା ଛୁଆକୁ ଖେଳ ପାଇଁ ସିଏ ବୁଝେଇକି ପଠେଇବ ପଡ଼ିଆକୁ ପଡ଼ିଆ ପହଁଞ୍ଚିଲେ ଗୋଟେ ଲୋକର ମନ ପରିବର୍ତ୍ତନ ହୁଏ ସବୁପ୍ରକାର ଶାରୀରିକ ମାନସିକ ସବୁପ୍ରକାର ଏକ୍ସର୍ସାଇଜ୍ ହୁଏ ଯାହାଫଳରେ ପାଠ ପଢ଼ା ପାଇଁ ବି ମନ ହୁଏ ସବୁ ହୁଏ ପାଠ ପଢ଼ିଲେ ସିନା ଖେଳିତେ ଯିବ ଖେଳିଲା ପରେ ହିଁ ସେସବୁ ଦୁଶ୍ଚିନ୍ତା ଦୂର ହୁଏ ଯେତେ ଦୁଃଖରେ ଥିଲେ ବି ପଡ଼ିଆକୁ ପହଁଞ୍ଚିଲେ ଦୁଃଖ କଟିଯାଏ